ହ୍ୟାଲୋ ହଁ ପଟିଆ ବାବୁ ବିୟୁଟିଫୁଲ୍ କ'ଣ ଖବର କୁହ ଇଏ ସିଏ ଚାଲିଛି ଦୁନିଆ ହେନ୍ ଟେନ୍ଟା ଭିତରେ ଆଉ କ'ଣ ଆମକୁ ଆଉ କିଏ ପଚାରୁଛୁ କ'ଣ କୋର୍ଟରେ ଯାଇକି କେସ୍ ଆସିଲେ ସିନା କୋର୍ଟ ଯାଏ କେସ୍ ଆସିଲେ ସିନା ଲୋକ ଆମକୁ ଖଡ଼ା ଖିଆ ଓକିଲ କହିଲେଣି ଆଉ କ'ଣ ଆଉ କ'ଣ ଅଛି ଜୀବନରେ ଆଉ କ'ଣ ଶୁଣିବାକୁ ବାକି ରହିଲା ଲଢ଼ିବ ଆଉ କ'ଣ ଓକିଲକୁ ଲୋକ ବନ୍ଧୁକ ଦେଖାଇଲେଣି ଆଉ କ'ଣ କରିବା ତା'ହେଲେ ବେପାର ବେପାର ପୁରା ବେପାର ପୁରା ମାନ୍ଦା ଆଉ କ'ଣ କରିବା ଆଉ ସବୁ ଆଡ଼ୁକୁ ଲକ୍ଷ ରଖି ମୋର ଝିଅ କହିଲା ମୋ ଝିଅ କହିଲା ମୁଁ ବାପା ଭଳିଆ ଓକିଲ ହେବି ମୁଁ କହିଲି ନା ନା ସେ ଭୁଲ କରନା ସବୁ ଭୁଲ କରିବୁ ଏ ଭୁଲ କରିବୁନି ଏବେ ରିସେଣ୍ଟ୍ ଗୋଟେ କ୍ରାଇମ୍ର କେସ୍ ଗୋଟେ ଆସିଛି ଏହି ଯେଉଁ ଆମର କେତେ ସମୟରେ ଡ୍ରଗ୍ସର କାରବାରକୁ ନେଇକି ଗୋଟେ ଲୋକଟେ ଧରା ପଡ଼ିଛି ହଁ ସିଏ କେସ୍ଟାକୁ ସିଏ ଚାଁହୁଛି ଛେଳି ଛେଳି ଚର ଛେଳି ଚରେଇବେ ଓକିଲାତି ତୁମେ କରିବ ଆଉ କିଛି ଦିନ ପରେ ବେସ୍ତ ହୁଅନା ସେହି ଡ୍ରଗ୍ସ ବେପାରୀ ଗୌତମ ଡ୍ରଗ୍ସ ବେପାରୀ ଡ୍ରଗ୍ସ ବେପାରୀ ଗୌତମ ଲେଙ୍କା ସିଏ ସିଏ ମୋତେ ଆଜି କହୁଛି ଆଉ କେସ୍ଟା ପେଣ୍ଡିଙ୍ଗ୍ ପକାଇ ରଖିବା ଆଉ ଟଙ୍କା ପଚାଶ ହଜାର ଦେବି ମୁଁ କହିଲି ହଁ କରିବି ତା'ପରେ କହୁଛି ଯଦି ନ କରି ପାରିଲୁ ଗୁଳି କରିଦେବି ଇରେ କି କଥା ମୁଁ ଯଦି କେସ୍ ହାରିଗଲି କ'ଣ ମରିଯିବି ଛାଡ଼ ଏଇ ତ ବେପାର ଆଉ ବଜାର୍ ପୁରା ଥଣ୍ଡା ଅଛି ଆଉ ସେହି ତୁମେ ଯେଉଁଠି ମୁଁ ସେଇଠି କେଉଁ କୋର୍ଟରେ କ'ଣ କମେଡ଼ି କରୁଛ ମୋ ସାଙ୍ଗରେ

ହଉ ଠିକ୍ ଅଛି ଆଉ କ'ଣ କହୁନା ଆଉ ଘରେ ସମସ୍ତେ ଭଲ ଅଛନ୍ତି ହଉ ଠିକ୍ ଅଛି ରଖ ହଉ ହଉ ଠିକ୍ ଅଛି ହଉ ଯାଅ କେ ଟି ଏମ୍ ଦିଅ ଆଉ